ହ୍ୟାଲୋ ରେଡ଼୍ ଚିଲ୍ଲି ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ରୁ କହୁଛି ମୁଁ ଯେଉଁ ଏବେ ଖାଇବା ଅର୍ଡ଼ର କରିଥିଲି ସେଥିରେ ଯେଉଁ ମୁଁ କିଛି ଥଣ୍ଡା ଯୋଡ଼ିବାକୁ ଚାହୁଁଛି ଆଚ୍ଛା ଆପଣଙ୍କ ରେଷ୍ଟୁରାଣ୍ଟରେ କ'ଣ ସବୁ ଥଣ୍ଡା ଅଛି କି ଥମ୍ସପ୍ କୋକାକୋଲା ସ୍ପ୍ରାଇଟ୍ ଫଳରସ ସବୁ ରହିଛି ଯଦି ଅଛି ତା'ହେଲେ ମୁଁ ଯେଉଁ ଖାଇବା ଅର୍ଡ଼ର କରିଥିଲି ସେଥିରେ ଦୁଇଟା ଥମ୍ସପ୍ ଯୋଡ଼ି ଦିଅନ୍ତୁ ହେଉ ତା'ହେଲେ ଆଜ୍ଞା ରଖୁଛି ଶୀଘ୍ର ଆଣି ଦେଇଦେବେ